ଯୋଗ ଏଇ ଯୋଗ ଦ୍ୱାରା ଆମର ଦେହର ଯେତେସାରା ସବୁ ରୋଗ ଥାଏ ତା'ର ବିନାଶ ହୋଇଥାଏ ଆମର ଯେତେ ରୋଗ ଅଛି ତ ସେଇ ଅନୁସାରେ ଆମ ସେତେ ସବୁ ଯୋଗ ଅଛି ଅଲଗା ଅଲଗା ଯୋଗ ଅଛି ସେ ପଦ୍ମାସନ ହେଉ ଚକ୍ର ଯୋଗ ହେଉ ସେ ଯାହାବି ହେଉ ଏକ୍ସଟ୍ରା ବି ଯାହା ସବୁ ଯୋଗ ଅଛି ଆମେ ଆମର ରୋଗ ଅନୁସାରେ ଯଦି ଯୋଗ କରିବା ତାହାଲେ ଆମର ବ ଦେହର ଯେତେ ଯଦି ହନ୍ଡ଼୍ରେଡ଼ ପରସେଣ୍ଟ୍ ରୋଗ ଅଛି ତାହାଲେ ନାଇଣ୍ଟିଫାଇଭ୍ ପରସେଣ୍ଟ ରୋଗ କମିଯାଏ ଯଦି ଆମେ ଯୋଗ କରନ୍ତି ଯୋଗ କେବଳ ଏକ ପ୍ରକାର ବ୍ୟାୟମ ନୁହଁ ଏକ ପ୍ରକାର ମେଡ଼ିସିନ୍ କହିବାକୁ ଗଲେ ସେଟା ତ ଯୋଗ ନିୟମିତ ଆମ ଜୀବନରେ ନିୟମିତ ପ୍ରତିଦିନ କରିବା ଉଚିତ୍ ତ ଯୋଗକୁ ଯଦି ଆମେ ପ୍ରତିଦିନ କରିବା ତେବେ ଆମ ଦେହ ସୁସ୍ଥ ଏବଂ ସବଳ ରହିବ